ମୁଁ କିଣିଥିବା କିଡ଼ସ୍ ୱେୟାର ଗୁଡ଼ିକରେ ଭଲଗୁଣ ହେଉଛି ଦେଖିବାକୁ ସୁନ୍ଦର ତା ଭିତରେ ସବୁପ୍ରକାର ଭଲ ପିଲାଙ୍କର ଜିନିଷ ଅଛି କେଉଁଟା ବି ଆଉ ଖୋଜିବାକୁ ପଡ଼ିବନି ଯେପରିକି ପାଉଡ଼ର ତେଲ ସାମ୍ପୋ କ୍ରିମ୍ ଡ୍ରେସ୍ ଇତ୍ୟାଦି